ଆପଣଙ୍କୁ

ଧନ୍ୟବାଦ ଦେଉଛି କି

ମୋତେ ନିରାପଦରେ ଆଣି ଆମ ଘରେ ଛାଡ଼ିଥିବାରୁ କାରଣ

କେନ୍ଦ୍ରାପଡ଼ାରୁ ଘରକୁ ଆସିବା ବାଟରେ ଅଧିକ ରାତି ହୋଇଯାଇଥିବାରୁ ମୁଁ

ପାଇଲି ନାହିଁ କାରଣ ଶେଷବେଳକୁ ଅଧିକ ରାତି ହୋଇଯାଇଥିଲା ଯାହାଫଳରେ କି

କେନ୍ଦ୍ରାପଡ଼ାରୁ ଘରକୁ ଆସିପାରିଲି ନାହିଁ ଶେଷରେ ଆମ ଘରଲୋକେ ମୋତେ ବାରମ୍ବାର ଫୋନ୍ କଲେ ମଧ୍ୟ ମୁଁ ମୁଁ ସେଠାରୁ ଘରକୁ ଆସିପାରିଲି ନାହିଁ ଯାହାଫଳରେ କି ମୁଁ ସେତେବେଳେ କୁ ଅଧିକ ରାତି ହୋଇଯାଇଥିଲା

ମୁଁ ସେତେବେଳେ ଅଧିକ ରାତି ହୋଇଯାଇଥିଲା ଗୋଟିଏ ଅଟୋବାଲାକୁ ଫୋନ୍ ମାଧ୍ୟମରେ ଫୋନ୍ କଲି ଅଟୋବାଲାକୁ ଡାକିଲି ଯିଏକି ସେ ଅଟୋବାଲା ମୋ ଫୋନ୍ ଶୁଣି ଶେଷରେ ଆସି ମୋତେ ଆମ ଘରେ ସୁବିଧାରେ ଛାଡ଼ିଦେଇ ଗଲେ ଏବଂ ସେ ମୋତେ ସୁବିଧାରେ ଆଣି ଆମଘରେ ଛାଡ଼ିଥିବାରୁ ମୁଁ ଓ ଆମ ଘର ଲୋକ ଅଟୋବାଲାଙ୍କ ଅଟୋବାଲା ଭାଇଙ୍କୁ ଧନ୍ୟବାଦ ଜଣାଇଲୁ କାରଣ ସେ ମୋତେ ଠିକଣା ସମୟ ମଧ୍ୟରେ ଆଣିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲି ଭାଇ ଆପଣ ଦୀର୍ଘଜୀବୀ ରୁହନ୍ତୁ ବୋଲି ତାଙ୍କୁ କହିଥିଲି